ସାର୍ ନମସ୍କାର ହଁ ଯେଉଁ ପ୍ୟାନ୍କାର୍ଡ଼ଟା ସେଇଟା ମୋର ଟିକେ ଫାଟିଯାଇଛି ସେଟା କାମ ଦେବା ନାହିଁ ତ ସେଥିଲାଗି କାଁ କରାଯିବା ଦେଖୁନ୍ ଆଜ୍ଞା ମୋର ପୂୁରା ପ୍ୟାନ୍କାର୍ଡ଼ ନିହାତି ଦରକାର ଏବେ ସେ ମୋର ଯେନ୍ ବ୍ୟାଙ୍କରେ ପାସ୍ବୁକ୍ରେ ପ୍ୟାନ୍କାର୍ଡ଼ ସେଟା ନିହାତି ଦରକାର ହେଉଛି ଯଦି ପ୍ୟାନ୍କାର୍ଡ଼ ନ ହବ ତ ମୁଇଁ ଟଙ୍କା ଉଠେଇ ନାଇଁ ପାରବା ତ ସେଥିର୍ଲାଗି କାଁ କାଁ କରିବି ମୋତେ ଟିକେ କହୁନ୍ ହଁ କ'ଣ କ'ଣ ଡକ୍ୟୁମେଣ୍ଟ ଲାଗ୍ବା ଆଉ କେନେ ଫେର୍ ଆପ୍ଲାଏ କରିବି ସେଟା ଟିକେ ମୋତେ ବତେଇ ଦେଉନ୍ ଯଦି ବତେଇ ଦେଇପାରବେ ତ ବହୁତ ବହୁତ ଆପଣଙ୍କୁ ଧନ୍ୟବାଦ ଆଜ୍ଞା